କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ତାଙ୍କର ଅନେକ କବିତା ଗଳ୍ପ ସାହିତ୍ୟ ରହିଛି ସେହିପରି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ର ଉପନ୍ୟାସ ଅଛି ଛୋଟ ପିଲା ମାନଙ୍କର ଛବିଳ ବର୍ଣ୍ଣବୋଧ ବହି ମଧୁସୂଦନ ରାଓ ଲେଖିଛନ୍ତି ଓଡ଼ିଆ ସାହିତ୍ୟର ପ୍ରେମିକ କବି ଭାବେ ଡକ୍ଟର ମାୟାଧର ମାନସିଂହ ନାମ ରହିଛି କବିବର ରାଧାନାଥ ରାୟ ଚିଲିକା ବିଷୟରେ କାବ୍ୟ ଆଜି ବି ଲୋକଙ୍କୁ ପୁରୁଣା ସ୍ମୃତି ମନେ ପକାଇ ଦେଉଛି ଓଡ଼ିଆ ଭାଷାରେ ଏକ ରୂଢ଼ି ରହିଛି ପୁରୁଣା ସ୍ମୃତି ର ଅବସାଦ ନାହିଁ ଯେତେ ଦେଖୁଥିଲେ ନୂଆ ଦିଶୁଥାଇ